ନାହିଁ ଧାର୍ମିକ ଆମେ ମୂର୍ତ୍ତି ତିଆରି ନିଜେ କରିନାହୁଁ କିନ୍ତୁ ଲୋକ କରିବାର ଆମେ ଦେଖିଛୁ ତୁ ମୂର୍ତ୍ତି ଦେଖିବାକୁ ଆମକୁ ବହୁତ ସୁନ୍ଦର ଲାଗେ ଏବଂ ଦ୍ୱିତୀୟତଃ କ'ଣ ନା ମୂର୍ତ୍ତିଟା ଲୋକମାନେ କେମିତି ତିଆରି କରନ୍ତି ଆମେ ସେଇଟା ଦେଖିଛୁ